ପ୍ରଥମତଃ ମୋତେ ହୋଟେଲ୍ରେ ବହୁତ ଭଲ ଖାଇବାକୁ ମିଳିଥାଏ ଏବଂ ହୋଟେଲ୍ରେ ମୋତେ ବିରିୟାନି ଖାଇବାକୁ ବହୁତ ପସନ୍ଦ ଲାଗିଥାଏ କାରଣ ବିରିୟାନିରେ ମୋତେ ରାଇତା ଏବଂ ଚିକେନ୍ ଲେଗ୍ ପିସ୍ ମୋତେ ବହୁତ ମୋ ମନକୁ ପାଇଥାଏ ଏବଂ ଏବଂ ତା'ସହିତ ମୋତେ ନାନ୍ ଏବଂ ତଡ଼କା ମଧ୍ୟ ପସନ୍ଦ ଲାଗିଥାଏ ନାନ୍ ତଡ଼କାରେ ଅଣ୍ଡା ଭୋଜକରି ମୋତେ ବହୁତ ଭଲ ଲାଗିଥାଏ କାରଣ ଭୋଜକରିରେ ମୋତେ ବହୁତ ଆନନ୍ଦ ମଧ୍ୟ ଦେଇଥାଏ